ଟି ଭି ସୋ'ରେ ମୁଇଁ କେତେ ଜାଗାରେ ମୁଇଁ ଦେଖିଚେଁ ସାର୍କ୍ଟା ଯେନ୍ଟାକି ସାର୍କ୍ ମାଛ ନିଜର୍ ମେଜିକ୍ ଦେଖେଇକିରି ଲୋକମାନ୍କୁ ଆକର୍ଷଣ କର୍ସନ୍ ଯେନ୍ଟା ଆମର୍ ହୋଟେଲ୍ମାନ୍କର୍ ମଝିରେ ସୁଇମିଂ ପୁଲ୍ ଲେଖେନ୍ ହେଇଥିସି ସେ ଭିତ୍ରେ ସେମାନେ ଲୋକ୍ମାନ୍କର୍ ଦ୍ଵାରା ସେମାନେ ଛନ୍ଦି ହେଇକିରି ରହେସନ୍ ଯେନ୍ଟା ଅନେକ୍ ପ୍ରକାର୍ ଖେଳ ଦେଖେଇକିରି ରିଙ୍ଗ୍ ଗୋଡ଼ିରେ ଆହୁରି କେତେ ପ୍ରକାର ମନୁଷ୍ୟଙ୍କ ଉପ୍ରେ କେତେବେଳେ ସୁଇଚେ କେତେବେଳେ ଆର୍ କାଣା କରୁଚେ ସବୁ ଦେଖିକିରି ମଣିଷମାନ୍କୁ ବହୁତ୍ ଖୁସ୍ ଲାଗ୍ସି ଆଉ ମୁଇଁ ଗଲା ଚାହୁଁଚେଁ ଯେ ମୁଇଁ ଗୋଟେ ଏନ୍ତା ସାର୍କ୍ ଟାଙ୍କ୍ ବନାବାର୍ଲାଗି